ମୁଇଁ ଦୁକାନ୍ ଗୋଟ୍କେ ଯାଇଥିନି ମୋର୍ ପାଖେ ଚାର୍ଜର୍ ନାଇଁ ଥାଇ ଚାର୍ଜର୍ ଘିନବାକେ ଯାଇଥିନି ଚାର୍ଜର୍ କିନ୍ଲି ଆଉ କିଛିଦିନ୍ ବ୍ୟବହାର୍ କଲାପରେ ସେଇ ଚାର୍ଜର୍ ଖରାପ ହେଇଗଲା ଆଉ ଠିକ୍ ନେଇଁ ହେଲାନା ସେଇ ଚାର୍ଜର୍ ଆଉ ଫିର୍ ଯେତେବେଲେ ଚାର୍ଜର୍ ଘିନ୍ବ ଦେଖିକିନା ଘିନ୍ବ ଚେକ୍ କରିକିନା ଘିନ୍ବ କମ୍ପାନୀଟା ଘିନବାର୍ କଥା ଆଉ ଯେନ୍ତା କି ଜଲ୍ଦି ଖରାପ୍ ଖରାପ ନେଇଁ ହେବା ବହୁତ ଦିନ୍ ଯେନ୍ତା କି ୟୁଜ୍ କରିପାର୍ବ ତୁମେ ହେନ୍ତା ଚାର୍ଜର୍ ଘିନ୍ବ ଆଉ ସବୁବେଲେ ଦେଖିକିନା ଏକା ଚାର୍ଜର୍ ଘିନବାର୍ କଥା ହେନ୍ତା ବିନା କମ୍ପାନୀଟା ଦେଖିକିନା ଆଣିଲ ବୋଲେ ଦୁଇ ତିନ୍ ଦିନ୍ ନେଇଁ ହଉ ହଉ ସେଇଟା ଖରାପ୍ ହେଇଯିବା ଆଉ ସେଇଟା ତୁମେ ବ୍ୟବହାର ନେଇଁ କରିପାର୍ନ୍ ହେଥିଲାଗି ଭଲ୍ କମ୍ପାନୀଟା ଘିନ ଆଉ ବେଶୀ ରେଟ୍ରଟା ବି ନେଇଁ ଘିନବାର୍ କଥା ଦର୍ ବଜେଟ୍ ହିସାବରେ ଚାର୍ଜର୍ ଘିନ ଆଉ ଭଲ୍ସେ ବ୍ୟବହାର କର ଭଲ୍ସେ ବ୍ୟବହାର୍ କରି ହେବା ଏନ୍ତା ଚାର୍ଜର୍ ଘିନ ଆଉ ବେଶୀ ଦିନ୍ ଯେନ୍ତା କି ଲାଷ୍ଟିଙ୍ଗ୍ କର୍ବା ହେନ୍ତା ଚାର୍ଜର୍ ଘିନ